ମୁଁ ବଗିଚାରେ ବିଭିନ୍ନ ପ୍ରକାର ଫଳଗଛ ଲଗାଇବା ସହିତ ବିଭିନ୍ନ ପ୍ରକାର ଫୁଲଗଛ ମଧ୍ୟ ଲାଗିଛି ମୋ ବଗିଚାରେ ଆମ୍ବ ନିମ୍ବ ଏବଂ ବେଲ ତା ସହିତ ତୁଳସୀ ଗଛ ଫୁଲ ଆକାରେ ଟରାଟ ନାଗେଶ୍ୱର ଚମ୍ପା ଏବଂ ମଲ୍ଲି ତା'ସହିତ ବିଭିନ୍ନ ପ୍ରକାର ମିନ୍ଦା ଏ ସମସ୍ତ ଫୁଲ ଲଗାଇଛି ଏବଂ ସେ ବିଭିନ୍ନ ପ୍ରକାର ମଧ୍ୟ ଫଳ ଗଛ ମଧ୍ୟ ଭଣ୍ଡା ଲାଗିଛି ଏହି ବିଭିନ୍ନ ସମୟରେ ମୁଁ ପ୍ରତ୍ୟେକ ଦିନ ମୁଁ ତାକୁ ଘାସ ବଛା ବଛି କରେ ଏବଂ ସେଥିରୁ ପାଣି ଜଳସେଚନ ମାଧ୍ୟମରେ ବା ଟୁଲୁ ପମ୍ପ ମାଧ୍ୟମରେ ପ୍ରତ୍ୟେକ ଗଛକୁ ପାଣି ଯୋଗାଇଥାଏ ଏବଂ ପାଣି ଦେବା ଗଛ ଗୁଡ଼ିକ ଭଲ କଅଁଳ ଛନଛନିଆ ହୁଅନ୍ତି ଏହି ସମୟରେ ଯେଉଁ ପ୍ରକାର ଔଷଧ ଏବଂ ସାର ଦେବା କଥା ତାହା ମଧ୍ୟ ଦେଇଥାଏ ସାର ଏବଂ ଯେତେବେଳେ ଗଛ ଗୁଡ଼ିକରେ ବିଭିନ୍ନ ପ୍ରକାର ଫଳ ଆସେ ଏବଂ ତାହାର ହୋଇଥାଏ ଏବଂ ଆମେ ନିମ୍ବ ଗଛରୁ ବାୟୁମଣ୍ଡଳ ପ୍ରଦୂଷଣରୁ ରକ୍ଷା କରେ ଏବଂ ତୁଳସୀ ଗଛ ବିଭିନ୍ନ ପ୍ରକାର ରୋଗର କାରଣ ମଧ୍ୟ ରକ୍ଷା କରିଥାଏ ବେଲ ଗଛ ମଧ୍ୟ ବେଲ ବେଲ ପଣା ଆଉ ୟାକୁ ଖାଇଲେ ଖରା ଦିନେ ମଧ୍ୟ ଲୋକ ଶାନ୍ତି ଅନୁଭବ କରନ୍ତି ସେଥି ସକାଶେ ମୁଁ ଏ ଫଳ ଗଛ ଗୁଡ଼ିକ ଲଗାଇଥାଏ ତା'ସହିତ ଭଣ୍ଡା ହେଉଛି ସବୁଠାରୁ ରୋଗୀର ଶ୍ରେଷ୍ଠ ପରିବା ଏହାକୁ ମୁଁ ଲଗାଇଥାଏ ଆଉ ସଜନା ଗଛ ମୋ ବାରିରେ ସଜନା ଗଛ ଏବଂ ଭଣ୍ଡା ଏ ସମସ୍ତ ଖାଦ୍ୟ ପାଇଁ ମୋର ବର୍ଷକ ବାର ମାସ ମୁଁ ବିଭିନ୍ନ ଛୋଟ ଛୋଟ ଚାଷ କରେ ଭେଣ୍ଡି ଫେଣ୍ଡି ଏହିସବୁ ଚାଷ କରି ଚାଷର ମଧ୍ୟ ଅନୁଭବ କରିଥାଏ ଏବଂ ଏଗୁଡ଼ିକ ଖାଇବା ଦ୍ୱାରା ଏବଂ ଯେତେବେଳେ ତା'ଭିତରେ ମୁଁ ବସେ ବିଭିନ୍ନ ପ୍ରକାର ପବନ ବହିବା ଦ୍ୱାରା ମୋ ଦେହରେ ତୁଳସୀ ଗଛର ପବନ ବାଜିଲା ଏବଂ ନିମ୍ବ ଗଛର ପବନ ବାଜିଲା ବେଲ ଗଛର ପବନ ବାଜିଲା ଏହାଦ୍ୱାରା ନିଜ ଶରୀରକୁ ମଧ୍ୟ କିଛି ରୋଗର ମାନସିକ ଏବଂ ବିଭିନ୍ନ ପ୍ରକାର ଫୁଲ ଦେଖିଲା ବେଳେ ମୁଁ ନିଜକୁ ମୁଁ ଅନୁଭବ କରେ ମୁଁ ସିନା ଏତକ କରିଛି ବୋଲି ଆଜି ନିଜେ ଉପଭୋଗ କରୁଛି ପରବର୍ତ୍ତୀ ସମୟରେ ଏହିପରି ଯଦି ସମସ୍ତେ କରିବେ ତା'ହେଲେ ଦେଶ ଉନ୍ନତମାନର ହୋଇଉଠିବ